ଭାରତରେ ବିଭିନ୍ନ ପ୍ରକାରର ସାଂସ୍କୃତିକ ବିନିମୟ ହୁଏ ଆମର ସାଂସ୍କୃତିକ ହେଲା ଓଡ଼ିଆ ସାଂସ୍କୃତିକ ଆମର ଭାଷା ହେଲା ଓଡ଼ିଆ ଭାଷା ଓଡ଼ିଆ ଭାଷା ହେଉଛି ଆମର ମାତୃଭାଷା ଆମେ ସେଥିପାଇଁ ଖୁବ୍ ଗର୍ବ କରୁ କି ଆମେ ହେଉଛି ଓଡ଼ିଆ ଲୋକ ଏବଂ ଆମର ଭାଷା ହେଉଛି ଓଡ଼ିଆ ଆମେ ହେଉଛୁ ଜଗନ୍ନାଥ ଧର୍ମର ଲୋକ ଜଗନ୍ନାଥ ହେଉଛନ୍ତି ଓଡ଼ିଶାର ପ୍ରାଣ ପ୍ରିୟ ଓଡ଼ିଶାର ଲୋକମାନେ ଜଗନ୍ନାଥଙ୍କୁ ବେଶ୍ ଭଲ ପାଆନ୍ତି ଏବଂ ତାଙ୍କର ଯେଉଁ ସାଂସ୍କୃତିକ ଅଛି ତାକୁ ମଧ୍ୟ ଉପଲବ୍ଧି କରନ୍ତି ଆମେ ଯେଉଁ ଅନ୍ୟ ଦେଶକୁ ଯଦି ଯାଉ ସେମାନେ ପଚାରନ୍ତି ଆପଣ କେଉଁ ଦେଶରୁ ଆସିଛନ୍ତି ଆମେ ଖୁବ୍ ଗର୍ବର ସହ କହୁ କି ଆମେ ଓଡ଼ିଆ ଲୋକ ଆମେ ଓଡ଼ିଶାରୁ ଆସିଛୁ ଜଗନ୍ନାଥଙ୍କ ସାଂସ୍କୃତିକରୁ ଆସିଛି ଏବଂ ଓଡ଼ିଆ ଭାଷା ଲେଖିବା ପାଇଁ କହିବା ପାଇଁ ବୁଝିବା ପାଇଁ ମଧ୍ୟ ସହଜ ହୋଇଥାଏ ସେଥିପାଇଁ ଆମେ ଓଡ଼ିଆ ଓଡ଼ିଆ ଭାଷାକୁ ବହୁତ ଭଲ ପାଇଥାଉ ଓଡ଼ିଆ ଭାଷା ଲେଖିବା କହିବା ମଧ୍ୟ ଖୁବ୍ ସହଜ ହୋଇଥାଏ ଏବଂ ଯଦି ଅନ୍ୟମାନଙ୍କୁ ବୁଝେଇବା ପାଇଁ ଆବଶ୍ୟକ ପଡ଼େ ତାହେଲେ ଓଡ଼ିଆରେ କହିଲେ ମଧ୍ୟ ସେମାନେ ବେଶ୍ ଭଲ ଭାବରେ ବୁଝିପାରନ୍ତି